ମୋ ଭଉଣୀକୁ ପଣସ ତରକାରୀ ବହୁତ ଭଲ ଲାଗେ ମୁଁ ତାହାକୁ ପଣସ ତରକାରୀ ବିଷୟରେ ବସିି ଯେ ଉଦାହରଣ ସ୍ୱରୂପ କି ପଣସ କୁ ଛୋଟ ଛୋଟ କରି କଟାଯାଏ ତା'ପରେ ତାକୁ ଆଡ଼ୁ ଛୋଟ ଛୋଟ କରିରି କଟାଯାଇ ସିଝା ଯାଇ ତା'ପରେ ପାଣିକୁ ଫିଙ୍ଗା ଯାଏ ତାହାକୁ ତେଲରେ ଭଜା ଯାଏ ତା'ପରେ ତାକୁ ତେଲ କଡ଼େଇ ବସାଇକି ତେଲ ଦେଇକିରି ତାକୁ ମସଲା ପକାଯାଏ ମସଲା ପରେ ଟମାଟୋକୁ ଦିଆଯାଏ ତା'ପରେ ସବୁ ଭାଜି ମସଲା ଆଉ ଟମାଟୋକୁ ଭା ଭାଜିବା ଟିକେ ଭାଜିବା ପାଇଁ ଛାଡ଼ି ଦବୁ ତା'ପରେ ସେଇଟାକୁ ଲୁଣ ଲୁଣ ଦେଇ ଦେଇକି ତାକୁ ଟିକେ ସିଝିବା ପାଇଁ କେତେ ସମୟ ଛାଡ଼ିଦବୁ ତା'ପରେ ସେଇ ସେଇ ମସଲା ଆଉ ଟମାଟୋ ହେଇସାରିଲା ପରେ ତାକୁ ତା ସେ ପଣସ ଆଉ ଆଳୁକୁ ସିଝାଇ ଥାଏ ତା ଉପରେ ଦେଇ ପକାଇ ଦବୁ ତା'ପରେ ସେଇ ସେଇ ପଣସ ଆଉ ପଣସ ଆଳୁ ତରକାରୀ ହେଇସାରିବା ପରେ ତାକୁ ଆଣିକି ଖାଇବା ପାଇଁ ମୋ ଭଉଣୀକୁ ମୁଁ ଦେଲି